ପରିବର୍ତ୍ତନ ଜଳବାୟୁ କୃଷିକୁ ବନ୍ୟା ବନ୍ୟା ହେବା ଦ୍ୱାରା ଗାଁରେ ବହୁତ କିନ୍ତୁ ମରୁଡ଼ି ହେଇଥିବାରୁ କୃଷକମାନେ ବହୁତ ସମାଧାନ ପାଇପାରୁଛନ୍ତି କଠିନ ଶୀତ ହେବାରୁ ଗାଁରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇପାରୁଛନ୍ତି ଏବଂ ବନ୍ୟା ବନ୍ୟା ହେବା ଦ୍ୱାରା ପଶୁପକ୍ଷୀ ବହୁତ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ଏବଂ ଗାଁରେ କୁଆପଥର ପଡ଼ିବା ଦ୍ୱାରା ଗଛ କିମ୍ବା ଘର ସବୁ ବହୁତ ଅସୁବିଧା ହଉଛି ଏଥିଯୋଗୁଁ କୃଷକମାନେ ବି ବହୁତ ଅସୁବିଧାର ସମସ୍ୟା ସମାଧାନ ହେଇପାରୁନାହିଁ